ବିବାହ ବୋଲି ବଡ଼ କାର୍ଯ୍ୟକ୍ରମ ପାଇଁ ଆମେ ପାଣି ଟାଙ୍କିର ସୁବିଧା କରୁଁ ଏବଂ ପାଣି ପିଇବା ପାଇଁ ପାଣି ପାଉଚ୍ କିମ୍ବା ମିନେରାଲ୍ ୱାଟର୍ ୟୁଜ୍ କରୁଁ ଯାହାଦ୍ୱାରା ଯେଉଁ ଭୋଜି ପାଇଁ ଆବଶ୍ୟକ ପାଣି ପାଣି ଟ୍ୟାଙ୍କରୁ ଆମେ କରୁ ଯେଉଁଦ୍ୱାରା ଡାଲି ତରକାରୀ କ୍ଷୀରି ଇତ୍ୟାଦି ସାମଗ୍ରୀ ମଧ୍ୟ ଲାଗିଦଏ ଯାହାକୁ ଯେମିତି ଆମକୁ ପାଣି ନିହାତି ଦରକାର ତେଣୁ ପାଣିକୁ ଆମେ ଅପଚୟ ବେଶୀ କରୁନାହିଁ ତେଣୁ ସେମାନେ ଆସିବେ ଖାଇବେ ଯେଉଁଠି ଯେଉଁ ହେଇଥିବ ସାମଗ୍ରୀ ସେ ତାହାକୁ ଖାଇବେ ଏବଂ ପାଇଁ ପାଣି ପାଉଚ୍ ଦେଉ ଯାହାଦ୍ୱାରା ସେମାନେ ଭଲରେ ରହିପାରିବେ ଏବଂ ଖାଇପାରିବେ